ମୁଁ ପଶୁପାଳନ କରି ମୋର ପରିବାର ପୋଷଣ କରିଥାଏ ମୋର ଦୁଇଟି ଗାଈ ଏବଂ ପାଞ୍ଚ ଦଶଟି ଛେଳି ଅଛନ୍ତି ଯାହାକି ସେମାନଙ୍କର ରୋଜଗାରରୁ ମୁଁ ବଞ୍ଚେ ମୋର ଆର୍ଥିକ ସମୃଦ୍ଧି ପାଇଁ ମୁଁ ପ୍ରତିବର୍ଷ ଏଇ ଗାଈ ଗୋରୁ ଏବଂ ଛେଳି ମେଣ୍ଢାକୁ କ୍ରମେ କ୍ରମେ ବଢ଼ାଉଛି କିନ୍ତୁ ମୋତେ ଦୁଃଖଦ ଘଟଣା ମୋ' ଗାଆଁର ନିକଟରେ କୌଣସି ପଶୁ ଡାକ୍ତରଖାନା ନାହିଁ କି ପଶୁ ସହାୟକ କେନ୍ଦ୍ର ନାହିଁ ଯାହା ଫଳରେ କି ଗାଈ ଗୋରୁ କି ଛେଳି ମେଣ୍ଢାଙ୍କର ରୋଗ ବଇରାଗ ହେଲେ ଶୀଘ୍ର ଭଲ କରିବା ପାଇଁ ମୋତେ ଅସୁବିଧାର ମୁଁ ସମ୍ମୁଖୀନ ହେଉଛି ଦୁଃଖର କଥା ମୁଁ ଯେଉଁ ଗୋ'ମାତା ଗାଈକୁ ପୂଜା କରେ କିଛି ନିରୀହ ଲୋକ କିଛି ଅର୍ଥ ଲୋଭୀ ଲୋକ ନିଜର ଅର୍ଥ ଲୋଭ ପାଇଁ ଏହି ଗୋ'ମାତାଙ୍କୁ ହତ୍ୟା କରି ସେମାନଙ୍କର ଯେଉଁ ମାଂସ ଭକ୍ଷଣ କରନ୍ତି ତାହା ଅତି ନିନ୍ଦନୀୟ ଏବଂ ମୋତେ ବହୁତ ଦୁଃଖ ଦେଇଛି